ଏକ ଖେଳ ବ୍ୟତୀତ ଏକ ଭଲ ଖେଳ ସ୍ଥିର କାରଣ ମହାନ ଖେଳକୁ ସମସ୍ତଙ୍କ ପାଖରେ ଖେଳିବା ସମ୍ଭବପର ନୁହେଁ କିନ୍ତୁ ଏକ ଭଲ ଖେଳକୁ ସମସ୍ତଙ୍କ ପାଇଁ ଖେଳିବା ସମ୍ଭବପର ଆଉ ଏହା ସ୍ଥିର ମତ କରିହେବ ସେଥିପାଇଁ ମହାନ ଖେଳ ବ୍ୟତୀତ ଏକ ଭଲ ଖେଳ ଖେଳିବା